ଆମର ଗୋଟେ ଗାଈ ଅଛି ସେ ପ୍ରାୟ ସମୟ ସୁସ୍ଥ ରୁହେ ସୁସ୍ଥ ରୁହେ ଆମେ ତା'କୁ ସୁସ୍ଥରେ ଭଲରେ ରଖୁଛୁ ଆମେ ତା'କୁ ଖାଇବାକୁ ଦେଉ ଘାସ ଦେଉ ଖାଇବାକୁ କୁଟା ଦେଉ ତୋରାଣି ଚୋକଡ଼ କୁଣ୍ଡା ଏସବୁ ସବୁ ପକେଇକି ପିଏ ସିଏ ଏବଂ ବେଳେ ବେଳେ ବି ତା'ର ଦେହ ଖରାପ ହୁଏ ସେଥିପାଇଁ ଆମେ ପଶୁ ଡକ୍ଟରଙ୍କୁ ତା'କୁ ଡାକୁ ସେ ଦେଖନ୍ତି ଚେକଅପ୍ କରନ୍ତି ଔଷଧ ଦିଅନ୍ତି ବେଳେ ବେଳେ ଇଞ୍ଜେକ୍ସନ୍ ଦେହ ଖରାପ ଯଦି ହେଇଥିବ ଇଞ୍ଜେକ୍ସନ୍ ଦିଅନ୍ତି ତା'ପରେ ଆମ ଘରକୁ ବି ବେଳେ ବେଳେ ପଶୁ ଡକ୍ଟର ଆସନ୍ତି ଚେକଅପ୍ କରନ୍ତି ତା'ପରେ ଆମ ଗାଈ ବି ସୁସ୍ଥ ରୁହେ